ପଶୁମାନଙ୍କ ସହିତ ମୋ'ର ନିବିଡ଼ ସମ୍ପର୍କ ରହିଛି ମୋ'ର ଗୋଟିଏ ଗାଈ ଟିଏ ରହିଛି ତାର ନାଁ ହେଉଛି କଇଁ ମୋ କଇଁକୁ ମୁଁ ମୋ ଛୁଆ ପରି ପାଳନ କରେ ଯେମିତି ଗୋଟିଏ ମାଆ ତାର ଛୁଆକୁ ଲାଳନ ପାଳନ କରେ ଏବଂ ବହୁତ ଭଲ ପାଇଥାଏ ସେହିପରି ମୁଁ ମୋ ଗାଈ ବା କଇଁକୁ ମୁଁ ସେତିକି ଭଲ ପାଇଥାଏ ତା ଗୋଟିଏ ମାଆ ଯେମିତି ତା ପିଲା ପ୍ରତି ଆକର୍ଷିତ ସେମିତି ମୁଁ ମୋ କଇଁ ପ୍ରତି ବହୁ ଆକର୍ଷିତ ମୋ'ର ଗାଈକୁ ବା ମୋ'ର କଇଁକୁ ମୁଁ ବହୁତ ଯତ୍ନ କରେ ମାଆ ଯେମିତି ତାର ଛୁଆର ଯତ୍ନ କରେ କେବେ ବି ଅବହେଳା କରେନି ମୁଁ ସେମିତି ମୋ' କଇଁର ଯତ୍ନରେ କେବେବି ଅବହେଳା କରେ ନାହିଁ ତାକୁ ଠିକ୍ ସମୟରେ ଗାଧାଏ ଠିକ୍ ସମୟରେ ଖାଇବାକୁ ଦିଏ ଠିକ୍ ସମୟରେ ପିଇବାକୁ ଦିଏ ତା'ର ଭଲମନ୍ଦ ତଥା ରୋଗ ସମୟରେ ମଧ୍ୟ ମୁଁ ତାକୁ ଭଲ ଚିକିତ୍ସା କରାଏ ମୁଁ ଯେମିତି ମୋ ଗାଈକୁ ଭଲ ପାଏ ସେମିତି ମୋ ପରିବାରରେ ମଧ୍ୟ ସମସ୍ତ ବ୍ୟକ୍ତି ତାକୁ ସେତିକି ଭଲ ପାଆନ୍ତି ପରିବାରର ସଦସ୍ୟ ପରି ମୁଁ ତାକୁ ସେତିକି ଭଲ ପାଏ